ଖବରକାଗଜ ଖବରକାଗଜ ଆମେ ପଢ଼ିଥାଉ ଦେଶ ବିଦେଶର ସବୁ କିଛି କଥା ଜାଣିବା ପାଇଁ ରାସ୍ତା ଘାଟ ବିଷୟରେ ଘଟଣା ଅଘଟଣା ଦୁର୍ଘଟଣା ବିଷୟରେ ଜାଣିବା ପାଇଁ ନେତା ମନ୍ତ୍ରୀ ବିଷୟରେ ଯେହେତୁ ଆମେ ପଢ଼ା ଛୁଆ ତ ସା ପାଇଁ କିଛି ହଉଛି ହଉ ଚାକିରୀ ଭଲ ଚାକିରୀ ବିଷୟରେ କି ଭଲ ମନ୍ଦ ବିଷୟରେ ଆମେ ଜାଣିବା ପାଇଁ ଖବରକାଗଜ ପଢ଼ ପଢ଼ୁଥାଉ ସବୁ ଜାଗାରେ ଖବରକାଗଜ ସମସ୍ତେ ପଢ଼ିବା ପାଇଁ ଭଲ ପାଆନ୍ତି ସବୁ ସବୁ ଜାଗାରେ ସବୁ ଖବର ଜାଣିବା ପାଇଁ ଯେହେତୁ ଖବରକାଗଜରେ ହିଁ ସବୁ ଖବର ଥାଏ ସେଥିପାଇଁ ସବୁ ସମସ୍ତେ ଖବର କାଗଜ ପଢ଼ିବା ପାଇଁ ସମସ୍ତେ ପସନ୍ଦ କରନ୍ତି ଭଲ ବି ମଧ୍ୟ ପାଆନ୍ତି ପଢ଼ିବା ପାଇଁ ଖବରକାଗଜ ଦେଶ ବିଦେଶ ଘଟଣା ଅଘଟଣା ଦୁର୍ଘଟଣା ଭଲ ମନ୍ଦ ସୁଖ ଦୁଃଖ ସବୁଥିରେ ସେଇଠି ଲେଖା ଯାଇଥାଏ ତ ଖବରକାଗଜ ପଢ଼ିକି ଆମେ ଦେଶ ବିଦେଶ ସଂସାର କଥା ଆମେ ଜାଣି ଜାଣିବାକୁ ପାଇଥାଉ ଖବରକାଗଜ ଦ୍ୱାରା ଖବରକାଗଜ ଆମର ବହୁତ କାମରେ ଆସିଥାଏ ଆମେ ତାହା ଦ୍ୱାରା ସବୁ କିଛି ସବୁ ଖବର ଆମେ ଜାଣିଥାଉ ଖବରକାଗଜ ଆମ ବହୁତ କାମରେ ଆସେ ଖବରକାଗଜ ଦ୍ୱାରା ଆମେ ଏଣ୍ଟରଟେନ ଯାହା ବି ଆମେ ଖବର ଆମେ ସବୁ କିଛି ତାହାରି ମାଧ୍ୟମରେ ଖବରକାଗଜ ମାଧ୍ୟମରେ ଆମେ ପାଇଥାଉ ନେତା ମନ୍ତ୍ରୀ କିଏ ବଦଳିଲା କିଏ ରହିଲା କିଏ ନାହିଁ କି କିଏ କେଉଁଠି ଏକ୍ସଟ୍ରା ନେଲା କି ଦୁର୍ଘଟଣା ହେଲା କିଏ କେଉଁଠି କ'ଣ ହେଲା କି ନାହଁ କି ରେଜଲ୍ଟ ବାହାରିଲା ଆମେ ସବୁଥିରେ ରେଜଲ୍ଟ ଗୋଟେ ଛୁଆ ପରୀକ୍ଷା ଦେଇଛି କି ତାର ରେଜଲ୍ଟ ବାହାରିଲା କି ସବୁଥିରେ ଆମେ ଖବର କା କାଗଜ ମାଧ୍ୟମରେ ଆମେ ଜାଣିବାକୁ ପାଇଥାଉ କି ଖବରକାଗଜ ପଢ଼ିବା ପାଇଁ ସମସ୍ତେ ପସନ୍ଦ କରନ୍ତି ଖବରକାଗଜ ସମସ୍ତଙ୍କୁ ଜଣାଇ ଦେଇଥାଏ ସବୁ କିଛି ପଢ଼ିଲେ ସବୁ କିଛି ଆମେ ଜାଣିପାରୁ